ଆମ ଅଞ୍ଚଳରେ କଳା ସଂଗୀତ ଏବଂ ନୃତ୍ୟ ସାଂସ୍କୃତିକ ପରମ୍ପରା ଆମର ବଞ୍ଚିବା ଦରକାର ଆମ ଅଞ୍ଚଳରେ ଆମର କଳା ସଙ୍ଗୀତ କହିଲେ ବିଶେଷ କରି ବିଭିନ୍ନପ୍ରକାର ନୃତ୍ୟକୁ ବୁଝାଏ ବିଭିନ୍ନପ୍ରକାର ନୃତ୍ୟ ସଙ୍ଗୀତକୁ ବୁଝାଏ ଓଡ଼ିଶା ଆମର ଓଡ଼ିଶାର ଓଡ଼ିଶୀ ନୃତ୍ୟ ଆମର ପୃଥିବୀ ପ୍ରସିଦ୍ଧ ଓଡ଼ିଶାର ମୁଖ୍ୟ ମାନେ ଓଡ଼ିଶୀ ପାଇଁ ଆମର ଓଡ଼ିଶା ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ପାଇଁ ଓଡ଼ିଶୀ ଆମର ଓଡ଼ିଶାର ଓଡ଼ିଶୀ ନୃତ୍ୟ ଆଉ ଯେମିତିକି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବି ବହୁତ ପ୍ରକାର ନୃତ୍ୟ ପାଇଁ ଜିଲ୍ଲାଗୁଡ଼ିକ ପ୍ରସିଦ୍ଧ ସମ୍ବଲପୁରରେ ସମ୍ବଲପୁରୀ ନୃତ୍ୟ ଆଉ ଗୋଟିପୁଅ ନୃତ୍ୟ ଆମର ଆସିଲା ପୁରୀର ଆଉ ମୟୂରଭଞ୍ଜର ଆମର ଛଉ ନୃତ୍ୟ ଏଗୁଡ଼ିକ ପୁରା ନିଆରା ନୃତ୍ୟ ଅଟେ ସମ୍ବଲପୁରୀ ନୃତ୍ୟ ସମ୍ବଲପୁର ଜିଲ୍ଲାର ଖୁବ୍ ବିଖ୍ୟାତ ଓଡ଼ିଶା ଆମ ରାଜ୍ୟ ଓଡ଼ିଶା ଓଡ଼ିଶୀ ନୃତ୍ୟ ଆମ ରାଜ୍ୟ ବାହାରେ ମଧ୍ୟ ଖୁବ୍ ନା' ମାନେ ନାଁ କରିଛି ବା ପରିଚିତ ଆଗାମୀ ପିଢ଼ି ପାଇଁ ମଧ୍ୟ ଏସବୁ ବଞ୍ଚାଇ ରଖିବା ଦରକାର ଆଜିକାଲି ବିଭିନ୍ନପ୍ରକାର ଅନୁଷ୍ଠାନ ନୃତ୍ୟ ଅନୁଷ୍ଠାନ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି ନୃତ୍ୟ ଶିକ୍ଷା ଦିଆଯାଉଛି ଆମର ଗର୍ବ ଗୌରବ କହିଲେ ଚଳେ ଏଗୁଡ଼ିକ କାଳକ୍ରମେ ଏଗୁଡ଼ିକ ମାନେ ଲୋପ ନ ପାଇ ଏଗୁଡ଼ିକୁ ଆମେ ବଞ୍ଚାଇ ରଖିବା ଦରକାର ଆମେ ଯେମିତି ଜାଣିଲେ ଆମ ପରପିଢ଼ି ସେମାନେ ଜାଣିଲେ ମଧ୍ୟ ତାଙ୍କ ପରପିଢ଼ି ପାଇଁ ସେମାନେ ନୃତ୍ୟ ଶିଖାଇ ପାରିବେ ଏହିସବୁ